ଦୋକନକୁ ଲାଗିଛି ହଁ ମୁଁ ମିତା ଗଦିଆ କହୁଥିଲି ଦହ୍ୟାରୁ ମୋତେ କିଛି ଷ୍ଟେସନାରୀ ସାମଗ୍ରୀ ଦରକାର ଥିଲା ତ ଟିକିଲି କେଉଁ କେଉଁ କମ୍ପାନୀର ଅଛି ଛୋଟ ଟିକେ ଟିକେ ଛୋଟ ସାଇଜ୍ ନେଲ୍ ପଲିସ୍ କେଉଁ କ୍ବାଲିଟିର ହଁ ମୋତେ ୟେଲୋ ଦରକାର ଥିଲା

ଆଉ ମଥାମଣି କେଉଁ କେଉଁ କମ୍ପାନୀର ଚୁଡ଼ି ନେଲ୍ ପଲିସ୍ ଅଣ୍ଟାବିଛା ବେଣୀ ଗୁଚ୍ଛା ଗୋଲାପଫୁଲ କି କି କମ୍ପାନୀର ଇୟରିଙ୍ଗସ୍ ଭଲ ଲିପଷ୍ଟିକ୍ ଅଛି ତ କେଉଁ କେଉଁ କମ୍ପାନୀର ମୋତେ ଲିକୁଇଡ଼ର ଦରକାର ଥିଲା କେଉଁ କମ୍ପାନୀ ଆଉ ସେଇ ଯେଉଁ ପାଉଁଜି ଇୟରିଙ୍ଗସ୍ କେତେ ପଇସା ହଉ ମଥାମଣିର କେତେ ଟଙ୍କା ମଥାମଣି

ଆଉ ସେ ବାହୁଟି ସେଇଟା କାନଫୁଲ ଭଲ କମ୍ପାନୀର ଅଛି ତ ଯେମିତି ନ ଝଡ଼ିବ ହଉ କେତେବେଳେ ଗଲେ ହେବ ହଁ ମୋତେ ଟାଇମ୍ ଲାଗିବ ବାଛିବା ପାଇଁ ଆପଣ ଫ୍ରି ଟାଇମ୍ କେତେବେଳେ ରହୁଛନ୍ତି ମୁଁ ତ ସନ୍ଧ୍ୟାରେ ଯାଇପାରିବିନି ରାଣୀହାର କେମିତି ଅଛି ଯେମିତି ଯେମିତି ରଙ୍ଗ ଛାଡ଼ୁ ନଥିବ ମୋତେ ଭଲ ଦରକାର ଥିଲା ଦାମ୍ ନୁହଁ ହଉ ଠିକ୍ ଅଛି ହଉ ଠିକ୍ ଅଛି ରହୁଛି